କ୍ରିୟା ଯୁକ୍ତ ରୁଢ଼ି ବିରାଡ଼ି କପାଳକୁ ଶିକା ଛିଡ଼ିବା ଇଚ୍ଛା ଅନୁସାରେ ସୁବିଧା ମିଳିବା ପ୍ରଦର୍ଶନୀ ଦେଖିଯିବାକୁ କେହି ସାଙ୍ଗ ମିଳୁନଥିଲେ ବିରାଡ଼ି କପାଳକୁ ଶିକା ଛିଡ଼ା ପରି ସାନ ମାମୁଁ ଆସି ପହଞ୍ଚିଗଲେ ଭାଲୁ ଗାଧୋଇବା କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା ନିଜ ସୁବିଧା ପାଇଁ ଅନ୍ୟ କାହାକୁ ଭାଲୁ ଧରାଇ ନିଜେ ଖସିଯିବା ବିବେକୀ ଲୋକର କାର୍ଯ୍ୟ ନୁହେଁ ଭୂତ ଖାଇବା ଅନ୍ୟ ହାତରେ ପଡ଼ିବା ମୃତ୍ୟୁ ପରେ କୃପଣ ଲୋକର ସଞ୍ଚିତ ଧନ ଭୂତ ଖାଆନ୍ତି